ମୁଁ ଜଣେ କଳାକାର ଏବଂ କଳାକାର ଭାବରେ ମୁଁ କହିବି କୌଣସି କାର୍ଯ୍ୟ କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି କରିବା ନିହାତି ଆବଶ୍ୟକ ଯେମିତିକି ଆମେ ଯଦି କୌଣସି ଚିତ୍ର ଅଙ୍କନ କରୁଛେ ତାହେଲେ ସେ ଚିତ୍ରର କରିବା ପାଇଁ ଆମକୁ ଯାହା ସବୁ ସାମଗ୍ରୀ ଦରକାର ଯେମିତିକି ପେନସିଲ୍ ରବର କଟର କଲର୍ ଏସବୁ ଆମ ପାଖରେ ଆଗରୁ ପ୍ରସ୍ତୁତ ରଖିବା ଉଚିତ ନଚେତ୍ ଆମ ପାଖରେ ଯଦି କୌଣସିଟିର ବି ଅଭାବ ଦେଖାଯାଏ ତାହେଲେ ଆମ ମନ ଭଲ ରହିବ ନାହିଁ ଏବଂ ଅଭାବ ହେତୁ ମନ ଭଲ ନ ରହିଲେ ଚିତ୍ର ମଧ୍ୟ ଭଲ ହେବ ନାହିଁ ଆମକୁ ଚିତ୍ର ଭଲ କରିବାକୁ ହେଲେ ଆମ ମନକୁ ପ୍ରଥମେ ସୁସ୍ଥ ରଖିବାକୁ ପଡ଼ିବ ମନକୁ ଶାନ୍ତି ରଖିବାକୁ ପଡ଼ିବ ସେଥିପାଇଁ ସମସ୍ତ ସାମଗ୍ରୀର ଆମେ ନିଜ ପାଖରେ ରହିଲେ ଆମ ମନ ଖରାପ ହବ ନାହିଁ ଏବଂ ସଠିକ ଭାବରେ ସବୁ କିଛି ହେଇପାରିବ ଜଣେ ଚିତ୍ରକାର ପାଖରେ ଯେତେବେଳେ କୌଣସିର ଅଭାବ ଦେଖାଯାଏ ଡ୍ରଇଂ ସିଟ୍ କଲର ପେନ୍ସିଲ୍ ଯଦି ଅଭାବ ଦେଖାଯାଏ ତାହେଲେ ତାକୁ ଏତେ ଦୁଃଖ ଲାଗେ ସେଇଟା କୁହାଯାଇପାରିବ ନାହିଁ କିନ୍ତୁ ଆମେ ଯଦି ସବୁପ୍ରକାର ସାମଗ୍ରୀ ନିଜ ପାଖରେ ରଖିବା ତାହେଲେ ଚିତ୍ରଟା ବହୁତ ଭଲ ହବ ଏବଂ ସୁନ୍ଦର ମଧ୍ୟ ହବ ଏବଂ ଦୃଷ୍ଟି ଆକର୍ଷିତ ହେଇପାରିବ ଆମକୁ ଆକର୍ଷିତ କରିବା ପାଇଁ ହେଲେ ସମସ୍ତ ପ୍ରକାର ସାମଗ୍ରୀ ନିଜ ପାଖରେ ରଖିବା ଆବଶ୍ୟକ ଅନେକ ସମୟରେ ଏମିତି କିଛି ବି ହୁଏ ଯେମିତିକି ଆମ ପାଖରେ କୌଣସି ଜିନିଷର ଅଭାବ ଦେଖାଯାଇଥାଏ ଏବଂ ସେହି ସମୟରେ ଆମେ ଆମର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ହେଲେ ଅନ୍ୟର ସାହାଯ୍ୟ ମଧ୍ୟ ନେବାକୁ ପଡ଼ିଥାଏ ଏବଂ ମୁଁ ବି ମଧ୍ୟ ଠିକ ସେମିତି ମୋର କୌଣସି ଚିତ୍ର ବନେଇବା ସମୟରେ ଅସୁବିଧା ହେଲେ ଅନ୍ୟର ସାହାଯ୍ୟ ନେଇଥାଏ ଏବଂ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିଥାଏ ମୋ ପାଖରେ ଯେ ସବୁବେଳେ ସବୁ ଜିନିଷର ଥିବ ତାର କିଛି ତ ମାନେ ନାହିଁ ସେଥିପାଇଁ ଅନ୍ୟର ମଧ୍ୟ ସାହାଯ୍ୟ ନେବାକୁ ପଡ଼େ ଏବଂ ମୁଁ ସାହାଯ୍ୟ ନେଇ ସେ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରେ ଏବଂ ଯଦି ମୁଁ କିଛି କରୁଚି କୌଣସି ଚିତ୍ର କରୁଛି ତ ସେ କାର୍ଯ୍ୟ ଅଧାରେ ରଖିଲି ମତେ ଭଲ ଲାଗିବ ନାହିଁ ଏବଂ ଚିତ୍ରଟା ବି ମଧ୍ୟ ଅସମ୍ପୂର୍ଣ୍ଣ ହେବ ଏବଂ ସୁନ୍ଦର ଦେଖାଯିବ ନାହିଁ ଯାହାକି ଅନ୍ୟମାନଙ୍କୁ ଦୃଷ୍ଟି ଆକର୍ଷିତ ହୋଇପାରିବ ନାହିଁ ଅନ୍ୟମାନଙ୍କୁ ମୋ ଚିତ୍ର ଦ୍ୱାରା ଆକର୍ଷିତ କରିବାକୁ ହେଲେ ମତେ ଚିତ୍ରଟାକୁ ସମ୍ପୂର୍ଣ୍ଣ ଭାବରେ ସୁନ୍ଦର କରିବାକୁ ପଡ଼ିବ ସେଥିପାଇଁ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିଲେ ଆମେ ସାହାଯ୍ୟ ମଧ୍ୟ ନେଇଥାଉ ଏମିତି ଅନେକ ଅସୁବିଧା ହୋଇଥାଏ ବିଭିନ୍ନ କଳାକାର ଅଛନ୍ତି ଯେଉଁମାନେ କି ଚିତ୍ର କରିବା ପାଇଁ ବହୁତ ଭଲ ପାଆନ୍ତି କିନ୍ତୁ ତାଙ୍କ ପାଖରେ ସାମଗ୍ରୀର ଅଭାବ ଦେଖାଯାଏ ତେଣୁ ମୁଁ ଆଶା କରୁଛି ସେହିପରି ବ୍ୟକ୍ତିମାନଙ୍କ ପାଖକୁ ସମସ୍ତ ସାମଗ୍ରୀ ଯୋଗେଇ ଦେବା ଆବଶ୍ୟକ ଆମେ ତାଙ୍କୁ ସାହାଯ୍ୟ କରିବା ଆବଶ୍ୟକ ଯାହାଫଳରେ ସେମାନେ ବହୁତ ସୁନ୍ଦର ସୁନ୍ଦର ଚିତ୍ର କରି ଅନ୍ୟମାନଙ୍କୁ ଆକର୍ଷିତ କରିବେ ନିଜର ସୁନାମ ଅର୍ଜନ କରିବେ ଏବଂ ଆମ ଦେଶର ନାମ ରଖିବେ ତାଙ୍କ କଳା ମାଧ୍ୟମରେ